ସାମ୍ପ୍ରତିକ ଧାରା ସହିତ ସଂଯୁକ୍ତ ରହିବା ପାଇଁ ମୁଁ ବିଭିନ୍ନ ଫୋଟୋଗ୍ରାଫି ପ୍ରଦର୍ଶନୀ କିମ୍ବା ଗ୍ୟାଲେରୀଗୁଡ଼ିକରେ ଯୋଗଦାନ ଦେଇଥିଲି ସେହିସବୁ ହେଲା ବ୍ଲକ୍ ସ୍ତରୀୟ ରାଜ୍ୟ ସ୍ତରୀୟ ଜିଲ୍ଲା ସ୍ତରୀୟ ଏହି ସବୁରେ ମୁଁ ଯୋଗ ଦେଇଥିଲି ଫଟୋଗ୍ରାଫି ପାଇଁ ସେଠାକୁ କିଛି ହିରୋଇନ୍ମାନେ ବି ଆସିଥିଲେ କିଛି ବଡ଼ ବଡ଼ ଲୋକମାନେ ଆସିଥିଲେ ଯେଉଁମାନେକି ମୋ' ଫଟୋ ଦେଖିକି କେତେ ଲୋକ କହିଥିଲେ ଭଲ ଦେଖାଯାଉଛି ଆଉ କିଛି ଲୋକ ଉପଦେଶ ମଧ୍ୟ ଦେଇଥିଲେ ସେମାନେ କହିଥିଲେ ଏମିତି କିଛି ଫଟୋ ଆହୁରି କାଢ଼ି ପାରିଲେ ସବୁକିଛି ଫଟୋ ଭଲ ଆସିବ ସେଥିପାଇଁ ଏହିସବୁ କଥା ମତେ ଆଗକୁ ମୁଁ ଭବିଷ୍ୟତରେ କାମରେ ବି ଆସିବ ମୁଁ ସେସବୁକୁ ମୋ' କାମରେ ଆଗକୁ ବ୍ୟବହାର ବି କରିପାରିବି ତ ମୁଁ ଏସବୁକୁ ନେଇକି ଫଟୋଗ୍ରାଫି ଆରମ୍ଭ କରିଥିଲି ବା ପ୍ରଦର୍ଶନୀ କରିଥିଲି